ଯୁବପିଢ଼ି ବର୍ତ୍ତମାନ ଯୁଗରେ ଦେଖାଯାଉଛି ବହୁ ରୋଗରେ ଆକ୍ରାନ୍ତ ହେଉଛନ୍ତି ସେମାନେ ଉପଯୁକ୍ତ ଖାଦ୍ୟ ଖାଉନାହାନ୍ତି ବିଶ୍ରାମ ନେଉନାହାନ୍ତି ଏବଂ ଯେଉଁ ଅଖାଦ୍ୟ ଖାଉଛନ୍ତି ଯାହା ଫଳରେ ସେମାନଙ୍କର ପାଟି କର୍କଟ ଉଦାହରଣ ସ୍ୱରୂପ ଯେଉଁଟାକି ଖଇନି ଆଉ ଗୁଟ୍କା ଏସବୁ ଖାଇବା ଦ୍ୱାରା ପାଟି କର୍କଟ ରୋଗ ହେଉଛି ହୃଦ୍ ରୋଗ ମଧ୍ୟ ହେଉଛି ଯେଉଁ ଅଖାଦ୍ୟ ଖାଇବା ଦ୍ୱାରା ଡାକ୍ତରଙ୍କ ପରାମର୍ଶ ନେଉନାହାନ୍ତି ଥାଇରଏଡ୍ ରହୁଛି ଥଣ୍ଡା ଚିକିତ୍ସାରୁ ଦୁରେଇ ରହିବା ଦରକାର ଏବଂ କୋଲିଷ୍ଟ୍ରୋଲ୍ ବଢ଼ୁଛି ଏହି ଯେଉଁ ଅତ୍ୟଧିକ ତେଲ ଜାତୀୟ ଚର୍ବି ଜାତୀୟ ଖାଦ୍ୟ ଖାଇଲେ ଭୋଜିଭାତ ଅତ୍ୟଧିକ ଖାଇଲେ ଏହିଭଳି ଅଧିକ ପରିମାଣର ରୋଗର ସମୁଖୀନ ହେଉଛନ୍ତି ଯାହା ଫଳରେ ଏମାନେ ଅଳ୍ପ ଦିନ ମଧ୍ୟରେ ତେଣୁ ମୃତ୍ୟୁମୁଖରେ ପଡ଼ୁଛନ୍ତି ତେଣୁ ନିଜେ ନିଜେ ସଚେତନ ନ ହୋଇ ତେଣୁ ଏମାନେ ମୃତ୍ୟୁମୁଖରେ ପଡ଼ୁଛନ୍ତି